ମୋର ପ୍ରିୟ କବି ବା ଲେଖକ ହଉଛନ୍ତି ରାଧାନାଥ ରାୟ ସିଏ ଆମ ଓଡ଼ିଶା ମୁଁ ମୁଁ ଓଡ଼ିଶାର ବରଗଡ଼ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲି ତାଙ୍କ ତାଙ୍କ ଲେଖା ଗୁଡ଼ିକ ବହୁତ ଭିନ୍ନ ଧରଣର ତାଙ୍କ ପବିତ୍ର ଗୁଡ଼ିକ ବହୁତ ଭଲ ସେ ବାଲ୍ୟକାଳରୁ ବିଭିନ୍ନ ଆରମ୍ଭ କରିଥିଲେ ସେ ବିଭିନ୍ନ କବିମାନଙ୍କର ଅନୁସରଣରେ ନିଜ ପ୍ରଥମ ଲେଖା ସବୁ ଲେଖିଥିଲେ ତାଙ୍କର ସେ ଭିତରେ ହଉଛନ୍ତି ରସରତ୍ନାକର ଅହଲ୍ୟା ସ୍ତବ ବହୁତି ଅନ୍ୟତମ ଏମିତି ରହିଅଛି ପ୍ରାର୍ଥନା ନାୟକ ସିଏ ଆଧୁନିକଶୈଳୀରେ ସିଏ ଇନ୍ଦୁମତୀ ନାମ ଗୋଟେ କାବ୍ୟ ରଚନା କରିଥିଲେ ଶ୍ରୀ ଶ୍ରୀ ରଘୁବଂଶର ଶ୍ରୀ ମହାକବି କାଲିଦାସଙ୍କ ସେ ରଘୁବଂଶର ସେ ଅଜ ଉପଖ୍ୟାନକୁ ନେଇ ଇନ୍ଦୁମତି କବ୍ୟ ରଚନା କରିଥିଲି ସେ ବହୁ କିଛି ଆଉ ଅନ୍ୟଟି ରଚନା କରିଥିଲେ କବି ଗଙ୍ଗାଧର ମେହେର ଯେଉଁ ମୁଁ ଅଛନ୍ତି ବର୍ଣ୍ଣନା ଶୈଳୀ କବିକୁ ମନୋରମ କରିଥିଲି ସି ବସନ୍ତ ଋତୁରେ ପ୍ରକୃତି ବର୍ଣ୍ଣନା ଉଚ୍ଚକୋଟୀର ତାଙ୍କର ରାମଙ୍କ ହେବା ପରେ ସୀତା କେମିତି ବାଲ୍ମିକୀ ଆଶ୍ରମରେ ଜୀବନ ବିିତେଇଥିଲେ ସେ ତପସ୍ୱିନୀ କାବ୍ୟରେ ତା ବର୍ଣ୍ଣନା କରିଛନ୍ତି ଆଉ ପ୍ରକୃତିର ଅନୁରୂପ ବର୍ଣ୍ଣନା ଗୋଟେ ଆ ଭାବନା ରାଜ୍ୟକୁ ନେଇଯାଇି ପଠା ପକି ସେହା ସିଏ ବହୁତ ଭଲ ଭାବରେ ଜାଣିଛନ୍ତି ପ୍ରଣୟବଲ୍ଲରୀ ତାଙ୍କ ସେ ଶେଷ ସମୟ ରଚନାଏ ସେ ଅନ୍ୟ ମଧ୍ୟ ରଚନା କରିଥିଲେ ଏଣୁ ସେ ସମସ୍ତଙ୍କ ମାନେ ସମସ୍ତ ପ୍ରଜ୍ଞାରାଜି ସିଏ ବହୁତ ବଡ଼ କବି କାଳିଦାସଙ୍କ ଠାରୁ କଥାବସ୍ତୁ ଗ୍ରହଣ କରିଥିଲେ ସୁଧା କବିଙ୍କ ବର୍ଣ୍ଣନା ଶୈଳୀ କାବ୍ୟକୁ ଗୋଟେ ନୂତନ ଉଚ୍ଚକୋଟୀର ନେଇଥିସି ପ୍ରକୃତିର ବାହ୍ୟ ରୂପ ସହିତ ଆଭ୍ୟନ୍ତରୀଣ ରୂପର ବର୍ଣ୍ଣନା କଥା ମାନବତାଦର୍ଶୀ ବହୁତ କିଛି ଉଲ୍ଲେଖ କରିଛନ୍ତି ଛନ୍ଦ ମାଧୁରର୍ଯ୍ୟର ଆଧୁନିକୀକରଣ ସେ ବହୁତ ଓଡ଼ିଆ କବିତା ରଚନା କରିଛନ୍ତି ଅର୍ଘ୍ୟଥାଳୀ କବିତା ମଲ୍ଲହାର୍ ତାଙ୍କ ରଚିତ ବହୁତ ମାନେ ଗୀତି କବିତା ବହୁତ ଅନ୍ୟତମ ଅର୍ଘ୍ୟଥାଳୀଟି ସେ ବହୁତ ରଚନା କାବ୍ୟ ଯେମିତି ରଚନା କରିଛନ୍ତି ଇନ୍ଦୁମତୀ ଅଠରଶହ ତେୟାନବେରେ ଆଧୁନିକ କାବ୍ୟ ସେଇଟା ଆଉ କାବ୍ୟ ହଉଛି ମଧୁମୟ ଉତ୍କଳ ଲକ୍ଷ୍ମୀ କୀଚକବଧ ତପସ୍ଵିନୀ ପ୍ରଣୟ ବଲ୍ଲରୀ ମହିମା ଅଯୋଧ୍ୟା ଦୃଶ୍ୟ କ କବିତା କଲ୍ଲୋଲ ପଦ୍ମିନୀ ତାଙ୍କ କବିତା ହଉଚି ଅହଲ୍ୟା ସ୍ତବ ଅଠରଶହ ବୟାନବେ ସେଇଟା ସଂସ୍କୃତ ଗୀତ ଅନୁସାରେ ରଚନା କରିଥିଲେ ଅର୍ଘ୍ୟଥାଳୀ ସିଏ ପୁ ମାନ ସର୍ବାଧିକ ଲୋକପ୍ରିୟ କବିତା ସଂଗ୍ରହ କରିଥିଲେ ସେଥିରେ କବିତା ହେଉଛିି ଉତ୍କଳ ଲକ୍ଷ୍ମୀ ଭାରତୀ ଭାବନା ଶୁଭା ନର ମୟୂର ଭରଷା ମାନେ ଏମିତି ବସନ୍ତ ଋତୁ ସିଏ ନର ମୟୂର ଏଇଟା ମହାଣଜନ ତାକୁ ସିଏ ବୋଲିଥାନ୍ତି ଧର୍ମବତାର ତାଙ୍କରି ଆରୁପଣ ଆଶ୍ରମୀ ପ୍ରଭାତ ଖଦ୍ୟୋତ ଖୋଦ ସୂର୍ଯ୍ୟ ପ୍ରତି ଦ୍ୱୀପ ଏହା ହଉଚି ତାଙ୍କର କବିତା ଗୁଡ଼ିକ ସେ ସଂସ୍କୃତି ମଧ୍ୟ ବହୁତ ପଢ଼ିବାକୁ ତାଙ୍କୁ ବହୁତ ଇଚ୍ଛା ଥିଲା ଆଉ ତାଙ୍କ ଲାଷ୍ଟ୍ ମୃତ୍ୟୁ ଘଟିଥିଲା ଉଣିଶି ଶହ ଚବିଶ ଏପ୍ରିଲ୍ ଚାରି ତାରିଖ ଯେଉଁଟା ହଉଛି ଚୈତ୍ର ଅମାବାସ୍ୟା ତିଥି ତାଙ୍କର ତାଙ୍କର ଦେହାନ୍ତ ହୋଇଥିଲା ଆଉ ତାଙ୍କର ଏହି ସବୁ ମାନେ କବିତା ମାନେ କି କାବ୍ୟ ହଉ ଯେଉଁଟା ପଢ଼ି ନିଜକୁ ବହୁତ ଭଲ କରିଥାଏ ତେଣୁ ତାଙ୍କୁ ବହୁତ ପସନ୍ଦ କରିଥାଏ ଓ ତାଙ୍କ କବି କବିତା ପଢ଼ି ନିଜକୁ ମନକୁ ଶାନ୍ତି ଆସିଥାଏ ଏଥିପାଇଁ ମୁଁ ତାଙ୍କର ବହୁତ କବି କବିତା ଦେବାକୁ ବହୁତ ଭଲ ପାଏ ଓ ତାଙ୍କୁ ଏହି ମାନେ ଯୋଉଁ ରଚନା ଗୁଡ଼ିକ ସବୁଗୁଡ଼ିକ ଆମକୁ ଭଲ ଲାଗିଥାଏ